ଓଡ଼ିଆ ଭାଷାଟା ହେଉଛି ଆମର ହେଉଛି ଗୌରବ କାହିଁକିନା ଆମ ଖୋର୍ଦ୍ଧା ଜିଲ୍ଲାରେ ଆମେ ଓଡ଼ିଆ ଭାଷା ଭଲସେ ଭାବେ ବୁଝିପାରୁ ଏଇନା ମନେକର ଆମେ କୁଆଡ଼େ ସମ୍ବଲପୁର ଗଲୁ କି କନ୍ଧମାଳ ଗଲୁ ତାଙ୍କ ଟିକିଏ ଟିକିଏ ଯେଉଁ ଲାଖୁଛି ସେ ପାଟିରେ ଆମେ ସେ ଓଡ଼ିଆ ଭାଷାଟା ବୁଝିପାରିବୁନାହିଁ କାହିଁକିନା ସେଥିପାଇଁ ଆମେ ଅନ୍ୟ ଜଣଙ୍କର ସାହାଯ୍ୟ ନେଉ ସେଥିପାଇଁ ଆମେ କିଛି ଜାଣିପାରୁନାହୁଁ ଆମ ରାଜ୍ୟରେ ଏଠି ଆମ ଭୁବନେଶ୍ଵର ଏଠି ଜଟଣୀ ଆମର ଏଠି ଓଡ଼ିଆ ଚାଲିଛି ସେଥିପାଇଁ ଆମେ ଏଠି ଓଡ଼ିଆରେ ରେ ପରିସ୍କାରରେ କଥା କହୁ ଆଉ ବା ଓଡ଼ିଆରେ ବି ପରିସ୍କାରରେ ଆମେ ଲେଖିପାରୁ